ମୁଁ ଏବଂ ମୋର ସାଙ୍ଗ ମାଛ ଧରିବା ପାଇଁ ଆମେ ଉତ୍ସୁକ ହୋଇଥାଉ ଏବଂ ସେ ମାଛ ଧରିବା ପାଇଁ ଆମେ ପ୍ରସ୍ତୁତ କରିବା ସାମଗ୍ରୀ ଯେଉଁଟା ଜାଲ ଜାଲ ତା'ପରେ ଆଉ ସେ ମାଛକୁ ରଖିବାର ପାଇଁ ଏକ ଜିନିଷ ଯେଉଁଟାକୁ ଆମେ ମାଛ ଧରି ପାଇଁ ହେଇଥିବ ଏବଂ ଆମେ ନଦୀକୁ ମାଛ ଧରିବା ପାଇଁ ଆମେ ଡଙ୍ଗା ସାହାଯ୍ୟରେ ଯାଇଥାଉ ଏବଂ ଡଙ୍ଗା ସାହାଯ୍ୟରେ ମାଛ ଧରିବା ହେଲେ ଆମକୁ ଦୁଇରୁ ତିନି ଘଣ୍ଟା ଜାଲରେ ମାଛ ଧରିଥାଉ ଏବଂ ଘରକୁ ଫେରି ଆସିଥାଉ ଘରକୁ ଫେରି ଆସିଥାଉ ଏବଂ ମାଛକୁ ଆମେ